ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ସାମିଲ ହେବା ପାଇଁ ଚାହୁଁଛି ପର୍ଯ୍ୟଟକ ମାନଙ୍କ ପାଇଁ କେଉଁଗୁଡ଼ାକ ସବୁ ବିକଳ୍ପ ରହିଛି ସେଗୁଡ଼ାକ ହେଉଛି ଆମର ତ ଚିଡ଼ିଆଖାନା ଟେମ୍ପଲ୍ ଗୁଡ଼ାକ ଅଛି ଚିଡ଼ିଆଖାନା ଯାକ ଅଛି ଆହୁରି କ'ଣ କୌଣସି ଗଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁତ ଦେଖିବାକୁ ବହୁତ ଭଲ ଲାଗେ ସମସ୍ତଙ୍କୁ ମଧ୍ୟ ସନ୍ଧ୍ୟାରେ ସକାଳେ ବୁଲିବାକୁ ଭଲ ଲାଗେ ସମସ୍ତେ ପସନ୍ଦ କରନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟର ମୋର ଟିକେ ଭଲ ଲାଗେ ଯେମିତିକି ଆମକୁ ଭଲ ଲାଗୁଥିବ ସେହିଗୁଡ଼ାକ ଜାଗାରେ ଯିବା ପାଇଁ ବୁଲିବାକୁ ଲୋକ ବହୁତ ଗୁଡ଼ାଏ ଲୋକ ଆସୁଥିବେ ରାଜ୍ୟରେ ତ ଗୁଡ଼ାଏ ଅଛି ବହୁତ ଗୁଡ଼ାଏ ଅଛି ଏମିତିକା ପ୍ରାକୃତିକ ସୌନ୍ଦର୍ଯ୍ୟ ସେଥିପାଇଁ ସମସ୍ତେ ସାମିଲ ହେବା ପାଇଁ ଚାହିଁବେ ସମସ୍ତେ ଦେଖିବାକୁ ଚାହିଁବେ ପସନ୍ଦ କରିବେ ସେଗୁଡ଼ାକ ଭଲରେ ଦେଖିବାକୁ ପାଇବେ ଇଏ କରିବେ ସମସ୍ତଙ୍କୁ ଭଲ ଲାଗେ କାହାକୁ ବା ଭଲ ନ ଲାଗେ ସମସ୍ତଙ୍କୁ ତ ଭଲ ଲାଗେ ଆଉ କେବେ ନ ଯାଇଛି ନ ଜାଣିପାରିବ ସେ ସେଗୁଡ଼ାକ ସମସ୍ତେ ଯାଆନ୍ତି ସମସ୍ତେ ଯାଆନ୍ତି ସମସ୍ତେ ଇଏ କରନ୍ତି ସବୁବେଳେ ଯାଆନ୍ତି ଇଏ କରନ୍ତି ସେଇ କେଉଁ କେଉଁ ଲୋକ ତ ଅଛନ୍ତି ସେଇଠି ହିଁ ରହିଯିବେ ସେ ସୌନ୍ଦର୍ଯ୍ୟ ଗୁଡ଼ାକୁ ଭଲ ପାଉଥିବା ବହୁତ ଭଲ ପାଉଥିବା ଲୋକମାନେ ସେଇଥି ଘର ଭାଙ୍ଗିକି ରହି ଯାଆନ୍ତି ଘର ତିଆରିି କରିକି ତା' ଉପରେ ହିଁ ସୁନ୍ଦର ପରିବେଶ ଗୁଡ଼ାକ ବଣନ୍ତି ସୌନ୍ଦର୍ଯ୍ୟ କରନ୍ତି ଗୁଡ଼ାଏ ଲୋକ ଅଛନ୍ତି ଯେମିତିକି ସୌନ୍ଦର୍ଯ୍ୟ ଜାଗାରୁ ରହିବାକୁ ପସନ୍ଦ କରନ୍ତି କରନ୍ତି ସୌନ୍ଦର୍ଯ୍ୟର ନିଜର କରିବେ ନିଜର ଇଏ କରିବେ ସୌନ୍ଦର୍ଯ୍ୟ ଗୋଡ଼େଇକି ରଖିବେ ସବୁକୁ ସବତିନାନ କରିବେ ମତେ ମଧ୍ୟ ଭଲ ଲାଗେ ସୌନ୍ଦର୍ଯ୍ୟ ପାଖରେ ଟିକେ ସୌନ୍ଦର୍ଯ୍ୟ ଦେଖିବାକୁ ସାମିଲ ହେବାକୁ ଆଗ୍ରହୀ ଲାଗେ ପର୍ଯ୍ୟଟକମାନଙ୍କୁ ମଧ୍ୟ ଭଲ ଲାଗେ ଏତେ ଗୁଡ଼ିଏ ବିକଳ୍ପ ରହିଛି କହି ହେବନି ଏପିକି ଜାତୀୟ ଧ୍ୟାନ ଅଛି ବନ୍ୟ ଜନ୍ତୁୁର ପାଇଁ ହିରଣ୍ୟ ଗୁଡ଼ାକ ଅଛି ଏତେ ଗୁଡ଼ା ଅଛି ଇଏ ଏଟା ଯାକ ସବୁ ଯାକ ଅଛି ଯେମିତି ବନ୍ୟଜନ୍ତୁ ପାଇଁ ଆମର ଗୋଟେ ପାପଡ଼ା ହୋନରେ ବି ଅଛି ପାର୍କ ଡିଅର୍ ପାର୍କ ବୋଲିିକି ସେକ ଅଛି ଜୟପୁରରେ ଅଛି କୋରାପୁଟରେ ଅଛି ଶିମଳ ଅଛି ସବୁଥିରେ ଅଛି ସମସ୍ତଙ୍କୁ ଭଲ ଲାଗେ ଏ ରାଜ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଗୁଡ଼ିିକ ସାମିଲ ହେବା ପାଇଁ ସମସ୍ତେ ପସନ୍ଦ କରନ୍ତି ସମସ୍ତେ ଭଲ ପାଆନ୍ତି ଆଉ ତ ବାହାରେ ଗଲେ ମଧ୍ୟ ବାହାରେ ହାଇଦ୍ରାବାଦ ବଡ଼ ବଡ଼ ସୌନ୍ଦର୍ଯ୍ୟ ଜାଗା ଅଛି ବଡ଼ ବଡ଼ ଇଏଟା ଜାଗା ଅଛି ବହୁତ ଗୁଡ଼ାଏ ଅଛି ସବୁକିଛି ସମସ୍ତଙ୍କୁ ଭଲ ଲାଗେ ଆଉ ଭଲ ପାଆନ୍ତି ଆଉ କ'ଣ କରିବି ସେୟ ଗୁଡ଼ାକ ବିଷୟରେ ବହୁତ ଗୁଡ଼ାଏ ହେଉଛି ସେ ଯେମିତିଟା ଭଲ ପାଉଥିବା ଲୋକ ମଧ୍ୟ